ଆମ ଅଞ୍ଚଳର ସାଂସ୍କୃତିକ ପରମ୍ପରା ସାଂସ୍କୃତିକ ଐତିହ୍ୟ ଏବଂ ପୁରାଣ ଅତି ନିଆରା ଅଟେ ଆମ ସୋନପୁର ଜିଲ୍ଲାର ଏକ ପ୍ରାଚୀନ କାହାଣୀ ରହିଛି ତାହା ହେଉଛି ଥରେ ଜଗନ୍ନାଥ ପ୍ରଭୁଙ୍କୁ ଆମ ସୋନପୁର ଜିଲ୍ଲାର ସୋନପୁର ଜିଲ୍ଲାର ପାତାଳି ଠାରେ ପାତାଳି ଲୁଚାଇ ରଖାଯାଇଥିଲା ନଦୀ ପାର ହେଇ ଭଗବାନ ଜଗନ୍ନାଥଙ୍କୁ ଆଣି ସେଠାରେ ଲୁଚାଇ ରଖାଯାଇଥିଲା ପାହାଡ଼ ଗୁମ୍ଫା ମଧ୍ୟରେ ଏହି କାହାଣୀଟି ପ୍ରାଚୀନ ଅଟେ କିନ୍ତୁ ଏଥିପାଇଁ ଆମ ସୋନପୁର ଜିଲ୍ଲା ପ୍ରସିଦ୍ଧ ଅଟେ